ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବହୁତ ଭଲ ତ ଇଏ ଖାଲି ଏଇ କେନ୍ଦ୍ରାପଡ଼ାରେ ନୁହେଁ ତ ପ୍ରାୟେ ସବୁ ଓଡ଼ିଶାର ଯେତିକ ରାଜ୍ୟ ସବୁ ଜିଲ୍ଲାରେ ସରକାର ଶିକ୍ଷା ବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥା ବହୁତ ଭଲ ରଖିଛନ୍ତି ତ ସେଇ ଆଗେ ଯେମିତି ପିଲାମାନେ ପଢ଼ୁଥିଲେ କେଉଁ ଚାଟଶାଳୀରେ କେଉଁ ଗଛ ତଳେ କିନ୍ତୁ ଏବେ ସରକାର କରିଦେଇଛନ୍ତି ଗୋଟେ ବହୁତ ଏମତି କୋଠରୀ ଘର ଭଳିଆ ସେଥିରେ ପିଲାମାନେ ବହୁତ କିଛି ସାହାଯ୍ୟ ପାଉଛନ୍ତି ଆଗେ ପିଲାମାନଙ୍କ ପଢ଼ିବାରେ ବହୁତ କିଛି ସମସ୍ୟା ଥିଲା ତ ଏବେ ସରକାର ବହୁତ ଶିକ୍ଷା ଏବେ ବହୁତ ଡେଭଲପ୍ ହେଲାଣି ତ ଏବେ ମାଗଣାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆହେଉଛି ଆଉ ମାଗଣାରେ ବହିପତ୍ର ପୋଷାକ ଅନ୍ୟ ଯାହାବି ଇତ୍ୟାଦି ସବୁ ଶିକ୍ଷାରେ ମିଳୁଛି ଆଉ ଗରିବ ଲୋକଙ୍କ ପାଇଁ ତ ବହୁତ ସାହାଯ୍ୟ ଏ ଖାଲି ପିଲା ଏଇ ଶିକ୍ଷା ବ୍ୟବସ୍ଥା ପାଇଁ ପିଲା ବହୁତ ଉଚ୍ଚ ସ୍ତରରେ ପଢ଼ିସାରିଲେଣି ତ ଏବେ ବି ସରକାର ବହୁତ ବହୁତ ସାହାଯ୍ୟ କରୁଛନ୍ତି ତ ଆଉ ଖାଲି ତ ଇଏ ଶିକ୍ଷା